ମୁଁ ଫ୍ଲିପ୍କାର୍ଟ୍ରୁ ଏକ ଟି ଭି ଅର୍ଡ଼ର୍ କରିଥିଲି ଯାହାକି ମୋତେ ବଜାର ଦରରୁ ପାଞ୍ଚ ହଜାର ଟଙ୍କା ଶସ୍ତା ପଡ଼ିଥିଲା କିନ୍ତୁ ଏହା ଅଳ୍ପ ଦିନ ମଧ୍ୟରେ ଖରାପ ହୋଇ ଯାଇଥିଲା ମୁଁ ଅଭିଯୋଗ କରିବା ସହଜେ ସେମାନେ କିଛି ସ୍ଥାୟୀ ପ୍ରତିକାର କରିଲେ ନାହିଁ